ମୋତେ ଛାଡ଼ି ମୋର ଗୋଟିଏ ଭାଇ ଏବଂ ଗୋଟିଏ ଭଉଣୀ ଅଛନ୍ତି ଅନେକ କ୍ଷେତ୍ରରେ ମୁଁ ସେମାନଙ୍କ ଠାରୁ ଭିନ୍ନ ଏବଂ ବିଭିନ୍ନ କ୍ଷେତ୍ରରେ ମୁଁ ତାଙ୍କ ସହିତ ସମାନ ଅଟେ ମାନବିକତା ହେତୁ ମୁଁ ତାଙ୍କ ସହିତ ସମାନ ଏବଂ ମୋର ନୃତ୍ୟ କଳା ହେତୁ ମୁଁ ସେମାନଙ୍କ ଠାରୁ ଭିନ୍ନ ରହିଛି